ହ୍ୟାଲୋ ସାର୍ ନମସ୍କାର ମୁଇଁ ଡେଲିଭରି ବଏକୁ ଲାଗ୍ଲା କାଁ ଫୋନ୍ ହ୍ୟାଲୋ ସାର୍ ମୁଇଁ ସୋନପୁର ଜିଲ୍ଲାର ଆର୍ଯ୍ୟଭଟ୍ଟ ହଷ୍ଟେଲରୁ କହୁଥିଲିନି ସାର୍ ମୁଇଁ ଫ୍ଲିପକାର୍ଟରୁ ଏଇଟା ଫୋନ୍ଟେ ଅର୍ଡ଼ର କରିଥିଲି ପୁରା ନୂଆ ଫୋନ୍ଟେ ଅଶୀ ହଜାର ଟଙ୍କାର ଫୋନ୍ଟେ ଅର୍ଡ଼ର କରିଥିଲି କିନ୍ତୁ ସେ ଫୋନ୍ଟା ଭଙ୍ଗାରୁଜା ହେଇଛେ ଏବଂ ସେଇଟା ତାଙ୍କର୍ ଗ୍ଲାସ୍ ଗାର୍ଡ଼ ଫାଟିଯାଇଛେ ଆଉ କ୍ୟାମେରା ଭଲ୍ ନାହିଁ ଆଉ ପୁରା ସବୁ ଖରାପ ହେଇଯାଇଛେ ଗୋଟେ ପୁରା ଭଙ୍ଗା ରଜା ଫୋନ୍ ହିଁ ଆସିଛି ମୋ ପାଖକୁ ଏବଂ ମୋତେ ଏଇଟା ବହୁତ ଖରାପ ଲାଗୁଛି ଯେ ଇଏ ଫୋନ୍ଟା ଆଉ ମୁଁ ଫ୍ଲିପକାର୍ଟରୁ ଅର୍ଡ଼ର କରିଥିଲି ଫ୍ଲିପକାର୍ଟ କମ୍ପାନୀରୁ ଅର୍ଡ଼ର କରିଥିଲି ଏବଂ ସେଇ ଫ୍ଲିପକାର୍ଟ କମ୍ପାନୀର ଡେଲିଭରି ବୟଟା ମୋ ପାଖକୁ ଫୋନ୍ଟା ଦେଇକରି ଗଲା ଏବଂ ମୁଁ ସେ ଡେଲିଭରି ବୟ ଗଲା ପରେ ସେ ଫୋନ୍କୁ ମୁଁ ଅନବକ୍ସିଂ କରିଥିଲି ଫାଡ଼ିଥିଲି ଏବଂ ସେ ଫାଡ଼ିବା ପରେ ମୁଁ ଜାଣିବାକୁ ପାଇଲି ଯେ ସେଇ ଫୋନ୍ଟା ଖରାପ ହୋଇଯାଇଛି ଭାଙ୍ଗିରୁଜି ଯାଇଛି ଗ୍ଲାସ୍ ଗାର୍ଡ଼ଟା ଫାଟିଯାଇଛି ଏବଂ କ୍ୟାମେରାଟା ବି ଖରାପ ହେଇଯାଇଛି ଏବଂ ସବୁ ପୁରାପୁରି ବହୁତ ଖରାପ ହେଇଯାଇ ପୁରୁଣା ଫୋନ୍ଟେ ଭଳିଆ ଦିଶୁଛି ଏବଂ ସେ ଫୋନ୍ର ତ ମୁଁ କେମିତି ସେଇଟା ଆଉ ରିଟର୍ଣ୍ଣ କରିବି ଏବଂ ମୋର ପଇସା ଫେରସ୍ତ କରିପାରିବି ସେଇ ସେଥିପାଇଁ ମୁଁ ଆପଣ କମ୍ପାନୀକୁ ଫ୍ଲିପକାର୍ଟ କମ୍ପାନୀକୁ କଲ୍ କରିଥିଲି ଏବଂ ମୋର ସେଇ ଅଶୀ ହଜାର ଫୋନ୍ର ପଇସାଟା ସେଇଟା ରିଟର୍ଣ୍ଣ କରିବାକୁ ମୁଁ ଚାହୁଁଛି ଏବଂ ସେ ଡେଲିଭରି ବୟଙ୍କୁ ଆପଣ କହନ୍ତୁ ଯେ ମୋର ପଇସାଟା କେମିତି ରିଟର୍ଣ୍ଣ କରିବେ ମୋତେ ଜଲ୍ଦି କରି ଆଣିଦିଅନ୍ତୁ